ଆମ ଭାରତବର୍ଷରେ ବ୍ୟବସାୟୀମାନଙ୍କର ପାଇଁ ବିଭିନ୍ନ ପ୍ରକାରର ସୁବର୍ଣ୍ଣ ସୁଯୋଗ ରହିଅଛି ଯେମିତିକି ଚାଷ କ୍ଷେତ୍ରରେ ଶିଳ୍ପ କ୍ଷେତ୍ରରେ ଖଣିଜ ସମ୍ପଦ କ୍ଷେତ୍ରରେ ଭାରତ ଓ ଭାରତ ବାହାରେ ବିଭିନ୍ନ ପ୍ରକାରର ଛୋଟ ବଡ଼ ବ୍ୟବସାୟୀ କରିବାକୁ ଆସିଥାନ୍ତି ଏବଂ ଆମର ଚାଷକ୍ଷେତ୍ରରେ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ସହଯୋଗ ସେମାନେ ଯୋଗେଇ ଦିଅନ୍ତି ଏବଂ ଯୁବକଯୁବତୀ ମାନଙ୍କୁ ସେଠାରେ ଚାକିରି ଦେଇ ସେମାନଙ୍କର ଉନ୍ନତିମୂଳକ ସହଯୋଗ କରିଥାନ୍ତି ସରକାର ଭାରତର ବ୍ୟବସାୟ କରିବା ପାଇଁଁ ଏବଂ ବ୍ୟବସାୟରେ ଭାରତର ଯୁବକ ଯୁବତୀ ଚାଷୀମାନଙ୍କୁ ସହଯୋଗ ସୁଯୋଗ ଯୋଗେଇ ଦିଅନ୍ତି